ଆଜ୍ଞା ନମସ୍କାର ମୁଁ ରମେଶ କୁମାର ସ୍ୱାଇଁ ସର୍ବପ୍ରଥମେ କଥା ହେଉଛି ଆମ ଆଖପାଖ ଅଞ୍ଚଳରେ କୌଣସି ସରକାରଙ୍କର ମେଡ଼ିକାଲ ନାହିଁ ଯେଉଁବି ମେଡ଼ିକାଲ୍ ଅଛି ସରକାରଙ୍କ ତରଫରୁ ଯେଉଁବି ମେଡ଼ିକାଲ୍ ଅଛି ସେଠାକାରେ କିଛି ଉପଲବ୍ଧ ନାହିଁ ସେ ସରକାରୀ ମେଡ଼ିକାଲରେ କିଛି ଉପଲବ୍ଧ ନାହିଁ ଗୋଟିଏ ରୋଗୀ ଆକ୍ସିଡେଣ୍ଟଟିଏ ହେଇଛି ଗୋଟେ ରୋଗୀର ଆକ୍ସିଡେଣ୍ଟ୍ ହେଇଛି ସେ ହଠାତ୍ ଯାଇକି ପହଞ୍ଚିଲା କି ତାକୁ କିଛି ସରକାର ତରଫରୁ ତାକୁ ଏଥିପାଇଁ ତା' ପରିବାର ଲୋକ ନେଲେ କି ସରକାରଙ୍କ ସରକାରଙ୍କର ଯେଉଁ ଅଛି ମେଡ଼ିକାଲ ଅଛି ଯେ ମୋ ମୋ ପିଲାଟି ମୋ ଭାଇ କି ମୋ ଭଉଣୀ ଯାହାର ବି ଆକ୍ସିଡ଼େଣ୍ଟ୍ ହେଇଛି କି ସେ ମୋର ସରକାରଙ୍କଠୁ କିଛି ଉପଲବ୍ଧ ପାଇପାରିବ ସରକାର ମେଡ଼ିକାଲରେ ସେ ଜିନିଷ କିଛି ଉପଲବ୍ଧ ନାହିଁ ଯେଉଁ ଯାହାଫଳରେ ରୋଗୀଟି ଯେଉଁ ଯେଉଁ ରୋଗୀର ପରିବାର ନେଇକି ଯାଇଛନ୍ତି କି ନା ମୋ ପୁଅ ମୋ ଭାଇ କି ମୋ ଭଉଣୀ ଯେ ସେଇଠି କିଛି ସେବା ମିଳିପାରିବ ଯେଉଁଟା ସେଇଠି ସେବା ପାଇପାରୁନି ଯାହାଫଳରେ ଗୋଟେ ରୋଗୀର ଡେଥ୍ ହେଇଯାଉଛି ଯାହାଫଳରେ ଗୋଟେ ରୋଗୀର ଡେଥ୍ ହେଉଛି ଡେଥ୍ ହେଲାପରେ ଯେତେବେଳେ ସରକାର ଏଥିପାଇଁ କାରଣ ସେ ସରକାର ମେଡ଼ିକାଲ୍ରୁ ଯାଇଛି ସତ କିନ୍ତୁ ସରକାରୀ ମେଡ଼ିକାଲ୍ରେ କୌଣସି ଜିନିଷ ଉପଲବ୍ଧ ନାହିଁ ଯେଉଁଥିପାଇଁ ଗୋଟେ ରୋଗୀର ଡେଥ୍ ହେଇପାରୁଛି ଯେ ସରକାର ଏଇଟା ଅଣଦେଖା କରୁଛନ୍ତି ସରକାରଙ୍କ ସରକାରଙ୍କୁ ବାରମ୍ବାର କୁହା ହେଉଛି ଆଜ୍ଞା ଏଠି ଏମିତି ହେଉଛି ଏଠି ସେମିତି ହେଉଛି କିନ୍ତୁ ସରକାର ଅଣଦେଖା କରୁଛି ଯାହାଫଳରେ ରୋଗୀ ବହୁତ ମରୁଛନ୍ତି ଆଉ ଯେତୋଟି ରୋଗୀବି ସିରିଏସ୍ ରହୁଛନ୍ତି ଆମକୁ ବାଧ୍ୟ ହେଇଁକି ଦୂରକୁ ନେବାପାଇଁ ପଡ଼ୁଛି ଦୂରକୁ ନେବାପାଇଁ ବି ସରକାରଙ୍କ କିଛି ସୁବିଧା ନାହିଁ ଯେଉଁଟା ଆମେ ଅନ୍ୟ ଯେ ଆମେ ନିଜେ ପର୍ସନାଲ୍ ନେଇକି ଯାଉଛୁ ଯେଉଁଟା ସରକାର ତରଫରୁ ଆମେ ସୁବିଧା ପାଇପାରୁନୁ ଆମର ରୋଗୀ ବି ମରୁଛି ତା'ପରେ ହଠାତ୍ ଯାହା ଦରକାର ପଡ଼ିଲା ସେ ଜିନିଷ ବି ମିଳୁନି ଆମେ କ'ଣ କ ମାନେ ସରକାର ଯଦି ଏହାକୁ ଟିକିଏ ଧ୍ୟାନ ଦେବେ ସରକାର ଏଥିପାଇଁ ଟିକିଏ ଦାୟୀତ୍ଵବାନ ହେବେ ଓ ସରକାର ଟିକିଏ ଏଇଟା ଟିକିଏ ଭଲସେରେ ଦେଖିବେ କି କ'ଣ ପାଇଁ ଅସୁବିଧା ହୋଉଛି କ'ଣ ପାଇଁ ମୋ ସ ଆମ ମେଡ଼ିକାଲରୁ ପାଖ ଲୋକ ସୁବିଧା ପାଇ ପାରୁନାହାନ୍ତି କୌଣସି ଜିନିଷର ଉପଲବ୍ଧ ନାହିଁ ତାଙ୍କ ପାଖରେ ତା'ହେଲେ ଏଇଟା ଯଦି ଟିକିଏ ସରକାର ଧ୍ୟାନ ଦେବେ ତାହେଲେ ଗୋଟେ ରୋଗୀ ଗୋଟେ ରୋଗୀ ବଞ୍ଚିଲେ ଗୋଟେ ରୋଗୀର ପରିବାର ହିଁ ବଞ୍ଚିଯିବ ଗୋଟେ ରୋଗୀର ବଞ୍ଚିଲେ ଗୋଟେ ରୋଗୀ ପରିବାର ଖୁସି ହେବ କାଲି କାଲି ସେ ପରିବାରକୁ କହିପାରିବ କି ନା ମୋ ପାଖର ଏହି ସରକାର ମେଡ଼ିକାଲରେ ଆମକୁ ସବୁ ଜିନିଷ ଉପଲବ୍ଧ ଅଛି